ଆମର ପଶୁପାଳନର ଯେଉଁ ଗାଈ ଗୋରୁ ଆଉ ଛେଳି ମେଣ୍ଢା ଆଉ କୁକୁଡ଼ା ଏଇସବୁ ଯେଉଁ ପାଳନ କରାଯାଇଥାଏ ସେସବୁକୁ ଯଦି ରୋଗ ହେଇଥାଏ ଆମର ଗାଈର ଯେଉଁ ଫାଟ ରୋଗ ଆଉ ଯେଉଁ ମାନେ ସ୍ତନର ରୋଗ ଏଇସବୁ ରୋଗ ଗାଈର ଠିକ୍ ଗର୍ଭ ସମୟା ପୂର୍ବରୁ ସେଇଟା ଗାଈକି ହଠାତ ଗୋଟା ଜଳଧାରଣ ରୋଗ ହେଇଯାଏ ସେ ରୋଗର ମାନେ ପରୀକ୍ଷଣ କରିବା ପାଇଁ ଆମେ ଡକ୍ଟରଙ୍କୁ ଡକାଇ ତାଙ୍କୁ ମାନେ ଇଞ୍ଜେକ୍ସନ ଦେଇ ସେଇଟା ପରିବର୍ତ୍ତନ କରିଥାଉ ତଥା ଆପଣଙ୍କର ଆମର କୁକୁଡ଼ା ରୋଗ ଏବଂ ଗାଈ ଛେଳି ମେଣ୍ଢା ଇତ୍ୟାଦି ସମସ୍ତ ରୋଗ ପ୍ରତିରୋଧ ଆମେ କରିଥାଉ